ଆଜ୍ଞା ଆମ ବାଡ଼ି ବଗିଚାରେ ମୁଁ ବି ଯେମିତି ବି ଇଏ କରେ ମୋ ସ୍ତ୍ରୀ ବି ମୋ ସେ ସେମିତି ବି ବିଭିନ୍ନ ପ୍ରକାର ଗଛଫଛ ଲଗେଇ ଆଉ ସିଏ ସେମିତି ଇଏ କରିଛି ଆଉ ସିଏ ବି ସେ ଇଏ ପାଇଁ ଭା ଆଗ୍ରହ ସିଏ ବି ଇଏ କରି ମୁଁ ଯେଉଁଦିନ ନଥାଏ ବି ସିଏ ଏଣେ ଆମର ବି ଯେଉଁ ଆଗ ମୋ ଇଏରେ ଯେଉଁଗୁଡ଼ା ନଥାଏଁସେ ସବୁ ସେ ଜିନିଷଗୁଡ଼ା ଯେଉଁଠି ପାଣି ଲାଗିବ କେଉଁଠି କଣ ଲାଗିବ ଯେଉଁଠି ବି ଯେଉଁ ସମୟରେ ଯାହା ଯୁଆଡ଼େ ବାହାରକୁ ଗଲି ସେ ସବୁ ସେ ଜିନିଷଗୁଡ଼ା ଆମ ବାଡ଼ିରେ ବି ସବୁ ଗଛ କମଳା ଅଛି ସଜନା ଗଛ ଅଛି ଡାଳିମ୍ବ ବି ଅଛି ଆମ୍ବ ଗଛ ଲଗାଇଛୁ କେତେ ଏଇ ଯେଉଁ ଏ ଗଛ ଗୁଡ଼ା ରହିଛି କଦଳୀ ବି ଅଛି ଆଉ ବିଭିନ୍ନ ପ୍ରକାର ଗଛ ସେ ବାଡ଼ିରେ କରିଛୁ ସିଏ ବି ଫସଲ ପାଇଁ ଭାରି ଆଗ୍ରହୀ ଆମ ଛୋଟ ପିଲା ବି ସିଏ ବି ନେଇକି ପାଣି କେତେବେଳେ ଦେଇ ଦିଅନ୍ତି ଆଉ କେତେବେଳେ ଇଏ କରନ୍ତି ଗୋରୁଫୋରୁ କେତେବେଳେ କିଏ ଇଏ କରିବ ସିଏ ବି ନିଜେ ମୋତେ କହନ୍ତି ମୋ ଇଏ କର କେଉଁଠି ଆଣିକି ଦିଅ କଣ୍ଟାଝଟା କି ଭଲ ମନ୍ଦ ଏଇଠି ପଶିଗଲା ଆଜି ଗୋରୁ କି ଏସା ତେସା ସେଇମାନେ ବି ବହୁତ ଇଏ କରିକି ମୁଁ ଆଣିକି ଯୋଗେଇ ଦେଲା ପରେ ସିଏ ବି ଲାଗିକି ସେ ବହୁତ ପ୍ରକାର ଯତ୍ନ ଔଷଧ ସାର କତୁରୁ ଆରମ୍ଭ କରି ସବୁ ପ୍ରକାର ସେମାନେ ବି ଇଏ କରନ୍ତି ଆମୁକୁ ଦେଖିକି ସେ ଅନୁକରଣ କରି ସିଏ ବି ସେଥିରେ ଭାରି ଆଗ୍ରହୀ ଫସଲ ଯେତେବେଳେ ଯାହା ବାହାରିଲା ବି ସିଏ ବିକିରିଟିକିରି ଏଣେ ତେଣେ ସିଏ ବି ନେଇକି ବ ଇଏ କରନ୍ତି ପାଖରେ ଯିଏ ଆସିକି ନେଇଯାଆନ୍ତି ଆମ ବେପାରୀ ସିଏ ବି ସେଇଥିରେ ଭାରି ପ୍ରବୀଣ ଇଏ କରିବା ପାଇଁ ଏତିକି କହିକି ରହିଲି